ହଁ ଦିଦି ହଁ ଦିଦି ଆଜି କରୁଥିଲି କି ସୁନାବେଡ଼ାରେ ମୀନାବଜାର ଆସିଛି ବୋଲି ହଉ ହଉ ଯିବା ତୁ ତ କହୁଥିଲୁ ଆରେ କ'ଣ କ'ଣ କିଣିଯିବୁ ବୋଲି ମୀନାବଜାରରେ ଯିବି ମୀନାବଜାର ଯିବି ବୋଲି

ହଁ ହଁ ଦିଦି

ହଁ ହଁ ତୁ ଟେନସନ୍ ନେନି ଦିଦି ସନ୍ଧ୍ୟାରେ ଯିବା ଫୁଲ୍ ଏନଜୟ୍ କରିବା କ'ଣ ଗୋଟେ କିଣିବାର ଅଛି ବୋଲି କିଣିବା ମୋର ତ କିଛି ନାଇଁ ସେ ମୋବାଇଲ୍ କଭର୍ଟା ଗୋଟେ ଭଲଟା ଦେଖିକି କିଣିବି କାଇଁ ବୋଲେ ଦୋକାନରେ ମିଳୁଛି ଯେ ସେଇଠି ଟିକେ ଶସ୍ତାରେ ମିଳିବ ନା ସେଇଥିପାଇଁ ଶସ୍ତାରେ ଟିକେ କିଣିବି ଆଉ ସେ ମୀନାବଜାରର ସେ ରାମ ଦୋଳିରେ ଟିକେ ବସିବି ଏନଜୟ୍ କରିବି ତାପରେ ସିଙ୍ଗଡ଼ା ଫିଙ୍ଗଡ଼ା ଟିକେ ଖାଇବି ଆଉ ପୂରା ତୁ ଖାଇବୁନା ନାଇଁ ସିଙ୍ଗଡ଼ା ଆଉ କ'ଣ ଫୁଲ୍ ଏନଜୟ୍ କରିବା ଆଉ ତାହଲେ ତୁ ସେଠିକି ଆ କିଣିବୁ ନିଜା ମୀନାବଜାରରେ ତ ବହୁତ କିଛି ଆସିଥିବ ଦିଦି ତୁ ଯୋଉଟା ପସନ୍ଦ ଆସିବ ସେଇଟା କିଣିଦେବା ଯୋଉଟା ଭଲ ଲାଗୁଛି ସେଇଟା ହିଁ କିଣିବା ଫୁଲ୍ ଏନଜୟ୍ କରିବା କ'ଣ କ'ଣ ଖାଇବା ଆଉ ସେ ବ୍ରେକ୍ ଡ୍ୟାନ୍ସ୍ ନାଇଁକି ସେ ମୀନାବଜାରରେ ହେବ ଦିଦି ସେ ବ୍ରେକ୍ ଡ୍ୟାନ୍ସରେ ଟିକେ ବସିବା ଆଉ ଇଏ ଯୋଉ ରାମଦୋଳିରେ ତ ବସିବା ସେ ବ୍ରେକ୍ ଡ୍ୟାନ୍ସରେ ଟିକେ ବସିବା ବ୍ରେକ୍ ଡ୍ୟାନ୍ସରେ ବସିବା ଆରେ ସେ ଯୋଉଟା ସେ ରାମଦୋଳିରେ ଆଗରୁ ଥିବ କି ନାଇଁ ଦିଦି ସେ ଝୁରା ଗୁରା ପାଲଟିହେଲା ପରି ହେବ ସେଇଠି ବି ବସିବା ହଁ ହୁଁ ଆଉ ତୁ କ'ଣ କ'ଣ କରିବୁ ଯେ କହ ହଁ ହଁ

ହଁ ହଁ ହଁ ସ୍କୁଟି ଧରି ଯିବାନା ଆର୍ ୱାନ୍ ଫାଇଭ୍ ଧରି ଯିବା ଦିଦି

ହଁ ଏଇ ବୋଲେ ହଉ ହଉ ହଁ ଏଇ ସାଙ୍ଗସାଥି ଆର ମିଶା ଏବେ ତାର ମାନେ ଏ ସବୁତ ମିଶିକିନା ଫୁଲ୍ ଏନଜୟ୍ କରିବା କଥାହାରି ହଉ ହଉ